ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା ଆଜ୍ଞା ମୁଇଁ ଏ ଗୁରୁସରାରୁ କହୁଥିଲି ବା ଯେ ଆପଣ ଆମେ ଗାଁରେ ପ୍ରାୟ ଦଶ ପନ୍ଦର ଜଣ ପିଲାକୁ ମୁଁ ସେଟ୍ କରିଥିଲି ଯୋଗ ଶିକ୍ଷା ଦେବା ପାଇଁ ଆସିପାରିବେ କି ଦେବାକୁ ମୁଁ ପ୍ରାୟ ଦଶଜଣଙ୍କୁ ମୁଁ ଠିକ୍ କରୁଛି ଆପଣ ଆସିପାରିବେ ଟାଇମଟା କହିବେ ଡେଲି ମାତ୍ର ଦୁଇ ଟାଇମ୍ ଆସିବାର ଅଛି ହେଲେ ହେଲେ କେତେ ନେବେ ହର୍ତଟା ଆଛ ତ ହଁ ମୁଁ ହଁ ଆପଣ କେବେ ଆସିବେ ଓ ଓ ସପ୍ତାହକୁ ଦୁଇଥର ଆସିବେ ଯେ କେତେ ଟାଇମ୍ ବି ଆସିବେ କେଉଁ ବାର ଆସିବେ ସେଇଟା ଟିକେ ମୋତେ କହିଲେ ମୁଁ ସେମାନଙ୍କୁ କହିବି ନା ସୋମବାରକୁ ସୋମବାର ସପ୍ତାହକୁ ଥରୁଟେ ହଁ ହଁ ହେଲେ କେତେ ସକାଳ ଓଳା ନା ଉପରଓଳା ଯାଗା ହଁ ଆମେ ଠିକ୍ କରିବୁ ଆଉ ହଁ ଅଫିସିଆଲ୍ ଜାଗା ଅଛି ଅ ଜାଗା ଅଛି ଖାଲି ବାଉଁଶ ଚାରିଟା ବାନ୍ଧିଦେବା କଥା ଆଉ କ'ଣ ହଁ ହଁ ମୁଁ ସେ ପିଲାମାନଙ୍କୁ କହିକି ଆଜି କରିଦେଉଛି ହେଲା ହଁ ଆପଣ କାଲିି ଟିକେ ଆସିକି ଦେଖିଦେବେ ଫିଲ୍ଡଟା

ହଁ ନା ହଁ ଆପଣ କାଲି ଟିକେ ଆସନ୍ତୁ ଆଜି ଫିଲ୍ଡରେ ଆମେ ବାଉଶ ଫାଉଁସ ବାନ୍ଧିକି ଟିକେ ରେଡ଼ି କରିଦେଉଛୁ କାଲି ଆସନ୍ତୁ ଦେଖିଦେଇ ପଳେଇବ ଦେଖିଦେଇ ପଳେଇବ ଟିକେ